ଆମ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଆ ଭାଷା ଏକ ମନକୁ ଶାନ୍ତି କରିବାର ଭୂମିକା ଗ୍ରହଣ କରେ ବୋଲି ଆମେ ଭାବୁ ଯାହାକି ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଲୋକଙ୍କ ମନକୁ ମୋହିତ କରିଥାଏ ଏହା ଗୀତ ମାଧ୍ୟମରେ ଲୋକଙ୍କ ମନକୁ ମୋହିତ କରିଥାଏ ଏହା ଗୋଟିଏ ପୁଅ ନାଚ ମାଧ୍ୟମରେ ଲୋକଙ୍କ ମନକୁ ମୁଗ୍ଧ କରିଥାଏ ଏହା ପାଲା ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିଥାଏ

ଏହା ଯାତ୍ରା ମାଧ୍ୟମରେ ଲୋକଙ୍କ ମନକୁ ମୋହିତ କରିଥାଏ ଏବଂ ସମ୍ବଲପୁରୀ ନୃତ୍ୟ ମାଧ୍ୟମରେ ଏହା ଲୋକଙ୍କ ମନକୁ ଆକର୍ଷିତ କରିଥାଏ ହେଲେ ଏମାନଙ୍କ ମଧ୍ୟରୁ ପାଲା ହେଉଛି ଏକ ସାଂସ୍କୃତିକ ପରମ୍ପରା ଯାହାକି ପ୍ରତ୍ୟେକ ଲୋକମାନଙ୍କଠୁ ନେଇକି ବୁଢ଼ା ବୁଢ଼ୀମାନଙ୍କ ପର୍ଯ୍ୟନ୍ତ ଭଲ ପାଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ମୁଗ୍ଧ କରିଥାଏ ବା ଆକର୍ଷିତ କରିଥାଏ